ସ୍ଵୟଂସହାୟକ ଗୋଷ୍ଠି ବିଷୟରେ ମୋର ମତାମତ ଏହିକି ଯେ ଏଠାରେ ମହିଳାମାନେ ବିଭିନ୍ନ ପ୍ରକାର ନିଯୁକ୍ତି ପାଇଥାନ୍ତି ସେମାନେ ଦଶରୁ ଏଗାର ଜଣ ମିଶି ଗୋଟିଏ ସ୍ଵୟଂସହାୟକ ଗୋଷ୍ଠି ଗଠନ କରିଥାନ୍ତି ଏବଂ ସେମାନେ ମାସକୁ ମାସ ପଇସା ଯାହା ସଞ୍ଚୟ କରି ସେମାନେ ବ୍ୟାଙ୍କରେ ଜମା କରିଥାନ୍ତି ଯାହା ଦ୍ୱାରା କି ସେମାନଙ୍କ ବିପଦ ସମୟରେ ଆଉ କୌଣସି ବ୍ୟବସାୟ ମଧ୍ୟ କରିବା ପାଇଁ ସେ ଟଙ୍କା ସେମାନଙ୍କୁ ସାହାଯ୍ୟ କରିଥାଏ ଏବଂ ସେମାନେ ବିଭିନ୍ନ ପ୍ରକାର ନିଯୁକ୍ତି ପାଇଥାନ୍ତି ଏବଂ ସୁବିଧା ସୁଯୋଗ ମଧ୍ୟ ପାଇଥାନ୍ତି ଏମିତି କୃଷି ପ୍ରାଣୀ ମିତ୍ର ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଯୁକ୍ତି ହୋଇଥାନ୍ତି ଏବଂ ସେମାନେ ତାଙ୍କର ସମୟ ମଧ୍ୟ ସେଥିରେ କଟାଇଥାନ୍ତି ଏବଂ ନିଜର ପରିଚୟ ସୃଷ୍ଟି କରିଥାନ୍ତି ଆଉ ସରକାର ସେମାନଙ୍କୁ ବିଭିନ୍ନ ସ୍ଵୟଂସହାୟକ ଗୋଷ୍ଠିକୁ ଗୁରୁତ୍ଵ ଦେଇଆସିଛି